ମୁଁ ଯେଉଁ ହେୟାର୍ ଜେଲ୍ଟି ଆଣିଥିଲି ସେ ହେୟାର୍ ଜେଲ୍ଟି ଚୁଟିରେ ଲଗାଇବା ପରେ ମୋ ଚୁଟିଗୁଡ଼ିକ ସିଠୁଆ ହେଇଯାଉଛି ତାହା ମୋ ଚୁଟିକୁ ରୁକ୍ଷ କରିଦେଉଅଛି ସେଥିରୁ ମୋତେ ଲାଗୁନାହିଁ ମୋର କିଛି ଲାଭ ହେଉଛି ବରଂ ମୋ ଚୁଟିଗୁଡ଼ିକ ଅଧିକ ମାତ୍ରାରେ ନଷ୍ଟ ହେବାକୁ ଲାଗୁଛି ସେ ଜେଲ୍ଟି ଥିଲା ଆଲୋଭେରାର ମୁଁ ଭାବୁଥିଲି ଯେ ସେଇ ଜେଲ୍ଟିକୁ ଲଗେଇବା ଫଳରେ ମୋ ଚୁଟିଗୁଡ଼ିକ ହେଲ୍ଦି ହବ ଏବଂ ସୁସ୍ଥ ଭାବରେ ଗ୍ରୋ କରିବ କିନ୍ତୁ ନା ତା'ର ହେଲା ସମ୍ପୂର୍ଣ୍ଣ ବିପରୀତ ତାହା କିଛି ମୋର ଲାଭ ଦେଲାନାହିଁ କିମ୍ବା ମୋ ଚୁଟିଗୁଡ଼ିକ ବଢ଼ିବାରେ କିମ୍ବା ତାଙ୍କ ସ୍ୱାସ୍ଥ୍ୟରେ କିଛି ଉନ୍ନତି କଲାନାହିଁ ଓଲଟା କ୍ଷୟ କ୍ଷତିର ପାତ୍ର ହେଲି ମୋ ଚୁଟିଗୁଡ଼ିକ ଏବେ ଝଡ଼ିବାକୁ ଲାଗୁଛି ଚୁଟିଗୁଡ଼ିକ ସିଠୁଆ ହୋଇଯାଇଛି ସେ ଜେଲ୍ଟିକୁ ମୁଁ ଏବେ ଆଉ ଲଗାଉନାହିଁ